ହଁ ରାନୁ ଆରେ ଆଜି ଗୋଟେ ମୁଭି ପଡିଛି ଯିବା ଦେଖିବାକୁ କଣ ଗୋଟେ ମ ଘରେ ପଚାରିବୁ ରବିବାର ଅଛି ଆଉ ତିନିଟା ରୁ ଛଅ ଟା ଯାଏ ଦେଖିକି ପଳେଇ ଆସିବା ଆଉ ଏଇ ଜଗନ୍ନାଥ ରବି ଟକିଜ୍ ତ ଆଉ ହଉ ହଉ ଯିବା ଆଉ ଜାଣିଛୁ ତ ଗଲାଥରକ ଯେଉଁ ମୁଭି ଟା ପଡିଥିଲା ସେଇଟା ଆଉଥରେ ପଡିଛି ଯିବା ତ ଆରେ ତେଲୁଗୁ ମୁଭି ବା ମୁ ବି ଦେଖିନି ସେଇ ତେଲୁଗୁ ର କଣ ଗୋଟେ ନୂଆ ସିନେମାଟେ ଯେ ସେଟା ସେକେଣ୍ଡ ଟାଇମ ସେ ପକଉଛି ସାଙ୍ଗମାନେ ଯାଇଥିଲେ ତ ସେମାନେ କହୁଥିଲେ ଭଲ ହେଇଛି ବୋଲି ଆଉ ଆମରି ଗାଁ ବିଷୟ ରେ ବେଶୀ ତା ରି ଉପରେ ବର୍ଣ୍ଣନା ହେଇଛି ଆଉ ଗୀତ ପୁରା ମସ୍ତ ଚାଲ୍ ମ ଯିବା ଟିକେ ଦେଖିଦେଇ ପଳେଇ ଆସିବା ହଉ ଆଉ ଆଜି ଖାଇବା ଟା ତୁ ଦେବୁ ଏଇ ତୁ ଜମା ପଙ୍କ ମାର୍ ନା ଗଲାଥରକ ଠୁ ତୁ ପଙ୍କ ମାରି ମାରି ଆସିଛୁ ହେଲା ଏଥରକ ତୁ ଦେବୁ ତୋ ପାଳି ଆଉ ଲିଜା ଘର ଘରେ ରାଜି ହେବେ ତ ଓ କେଜାଣି ତାଙ୍କ ଆରେ ଟିକେଟ ତୁ ଟେନସନ ନେ ନା ମୁଁ ଟିକେଟ କରିଦେବି କିନ୍ତୁ ତୁ ଲିଜା କୁ ଆଣିକି ଆସିବୁ ତ ସିଏ ଗଲାଥର ତାଙ୍କ ଘରେ ଟିକେ ପାଟିତୁଣ୍ଡ ହେଇଥିଲା ତ ସେଇଥିପାଇଁ କହୁଛି ଟିକେଟ ଦାମ ସେଇ ଶହେ ଟଙ୍କା ଅଛି ଏତେ ଟଙ୍କା କଣ କମ୍ ତ ତୋର ପାଇଁ ବହୁତ ପଇସା ହେଇଯାଉଛି ତୁ ଜମା ଠକ କାମ କରନା ହେଲା ତୁ ଆସେ ତୁ ଏଥର ସବୁ ଦେବୁ କାଇଁକି ସିଏ ତା ଆରଥରକ ଦେଇଥିଲା ଦି ଥର ଦେଲାଣି ତୋ ପାଳି ତୁ ଦେବୁ ତୁ ଜମା ଠକିକି ରହନା ସେଇଥିପାଇଁ ତ ଏଇ ନାଇଁ ନାଇଁ ସେଇଥି ପାଇଁ ତ ଏଥର ତୁ ଯାଇଛୁ ମାନେ ତୁ ଦେବୁ ଆମେ ସମସ୍ତେ ଦେଇସାରିଲୁଣି ହଉହଉ ତୁ ଆଉ ଏତେ କହନା ଆଉ ତୁ ତାକୁ ଧରିକି ଆସେ ମୁଁ କରିଦେଉଛି ଟିକେଟ ଟା ହେଲା

ନାଇଁ ନାଇଁ ରେ କରୋନା ପାଇଁ ଟିକେ ରେଷ୍ଟ୍ରିକ୍ସନ ଅଛି ତ ଆଉ ସମସ୍ତ ଙ୍କ ପାଇଁ ମାସ୍କ କମ୍ପଲ୍ସରି ହେଇଯାଇଛି ଆଉ ସେଇ ଭିତରେ ସିଏ ଅଛନ୍ତି ହେଲା ଆଉ କମ୍ ଲୋକ ବେଶୀ ନାହିଁ ଆସେ ଆଉ ହଉ ହଉ ଠିକ ଅଛି ତୁ କିନ୍ତୁ ଲିଜା ହେରିକା ଙ୍କୁ ଆଣିକି ଆସିଥିବୁ ହେଲା ତୁ ଆଉ ଏତେ ମୋତେ କହନା ତୋ ପାଇଁ ଚଷମା ନେଇକି ପଳେଇବି ହେଲା ହଁ ହଁ ହଁ ପାଞ୍ଚ ଟା କରିଥିବି ତୁ ଆସେ ହେଲା ହଁ ହଁ ରଖ ବାଏ